ମୁଁ ଆମ ଓଡ଼ିଶାର କଳାକାରଙ୍କୁ ଦେଖିବା ପାଇଁ ଆମ ଓଡ଼ିଆ ଭାଷାରେ ଯିଏକି ଚିନି ଦାସଙ୍କ ସ୍ମୃତିରେ ମୁଁ କଳା ବିଷୟରେ ଆର୍ଟ ବନାଇବା ଦେଖିବା ପାଇଁ ବହୁତ ଖୁସିରେ ମଧ୍ୟ ଯାଇଥାଏ ଓ କିଏ ସେ ଆର୍ଟ କିଏ କରୁଛନ୍ତି ଓ ମୁଁ ନିଜେ ମଧ୍ୟ ସେ ଗ୍ୟାଲେରୀ ପ୍ରଦର୍ଶନ କରିବି ଓ ମୁଁ ସେଗୁଡ଼ାକ କଳାକାରଙ୍କୁ ମୁଁ ବେଶୀ ଭଲ ପାଇଥାଏ ଆଉ ଓଡ଼ିଶା ଓଡ଼ିଆ ଭାଷାର ଯେମିତିକି ସିନେମା ମଧ୍ୟ ଆମ ଓଡ଼ିଶାର କଳାକାର ଯେମିତିକି ସିଦ୍ଧାନ୍ତ ମହାପାତ୍ରଙ୍କ ସିନେମା ଦେଖିବାକୁ ମୋତେ ବହୁତ ଭଲ ଲାଗିଥାଏ ଓ ଅନୁଭବ ମଧ୍ୟ ମଧ୍ୟ କରିପାରେ